କାହ୍ନୁଚରଣ ମହାନ୍ତିଙ୍କର ବାଲିରାଜା ଏକ ଉପନ୍ୟାସ ବହିଟି ମୁଁ ପଢ଼ିଲି ଇଏ ବହିଟି ବି ଖୁବ ବଡ଼ ବହି ଥିଲା ମୁଁ ଭାବୁଥୁଲି ଇଏ ବହିଟି କେବଳ ଖାଲି ଗୋଟା ଲେଖା ହୋଇଛି ବିଶେଷ କିଛି ଏଥେରେ ଉପାଦାନ ନଥିବ କିନ୍ତୁ ଶେଷରେ ମୁଁ ଦେଖିଲି ସେ ବହିରେ ଉନ୍ନତ ଧରଣର ଭାଷା ଜ୍ଞାନ ସହିତ କିଛି ଆର୍ଯ୍ୟ ଅନାର୍ଯ୍ୟ ସଂସ୍କୃତି ବିଷୟରେ ଲେଖାଥିଲା ଯେଉଁଥିରେ ଆଦିବାସୀମାନଙ୍କର ସଭ୍ୟ ସଂସ୍କୃତି ଲେଖାଥିଲା ଏବଂ ସେଥିରେ ଏଭଳି ଏକ ସୂତ୍ର ଥିଲା ବାଲିରାଜାରେ ଯେଉଁଥିରେ କି ସେ ସୂତ୍ରଟି ଜାଣିବା ପାଇଁ ସାରା ପାଠକମାନେ ସେ ବହିଟିକୁ ପଢ଼ିଲେ ଏହା ଖୁବ ମତେ ଭଲ ଲାଗୁଥୁଲା ଏବଂ କାହ୍ନୁ ବାବୁଙ୍କର ଏହି ଉପନ୍ୟାସ ମଧ୍ୟ ବହୁ ପୁରସ୍କାର ଇଏ କରିଛି ଏବଂ ସିଏ ଯେଉଁ ବାଲିରାଜାର ସନ୍ଧାନ ପାଇବାକୁ ଇଏ କଲା ସେ ବହିଟି ପଢ଼ିଲା ପରେ ମୁଁ ମନ ମତ ବଦଳେଇ ଦେଲି ଯେ ନାଇଁ ନାଇଁ ଯେକୌଣସି ବହି ହେଉ ପଢ଼ିଲେ ସେଥିରୁ କିଛି ମୂଲ୍ୟବାନ ଉପାଦାନ ମିଳିପାରିବ